ଜୀବନରେ ବହୁତ ବଡ଼ ଆଶା ଅଛି ନମିତା ଅଗ୍ରୱାଲଙ୍କ ଭଳି ଜଣେ ସୁମଧୁର ସୁଲଭିତ କଣ୍ଠ ଦାନ କରୁଥିବା ଗାୟିକା ହେବା ପାଇଁ ଏବଂ ସେଥିପାଇଁ ମୁଁ ମୋର ଚେଷ୍ଟା ପ୍ରତ୍ୟେକ ଦିନ କିଛି କିଛି ଜାରି ରଖେ ପ୍ରତ୍ୟେକ ଦିନ ଭୋର ଚାରଟାରୁ ଉଠି ମୁଁ ରିହାସ କରେ

ଗୀତ ଏବଂ ସ୍ୱର ତାଳ ଲୟ ଏସବୁ ମିଶିଲା ପରେ ହିଁ ସଙ୍ଗୀତର ସୃଷ୍ଟି ହେଇଥାଏ କହିବାକୁ ଗଲେ ମୁଁ ଯେତେବେଳେ ଦୁଃଖରେ ଥାଏ କିମ୍ବା ସୁଖରେ ଥାଏ ମୁଁ ପ୍ରତ୍ୟେକ ସମୟରେ ଗୀତ ଶୁଣୁଥାଏ ଏସବୁ ମୋତେ ବହୁତ ଆନନ୍ଦିତ କରେ ଗୋଟେ ଶ ଗୋଟେ ଧାଡ଼ିରେ କହିବାକୁ ଗଲେ ସଙ୍ଗୀତ ହେଉଛି ମୋର ଜୀବନ